ଆମର ବର୍ଷା ଦିନେ ଧାନ ଚାଷ କରାଯାଏ ଧାନ ଚାଷ କରିବା ପୂର୍ବରୁ ପ୍ରଥମେ ଖରା ଦିନ ଆମର ଖତ ଲଗାଯାଏ ସେହି ବିଲରେ ଖତ ଲଗାଯାଏ ଚାଷ କରିକି ଖତ ଲଗାଯାଏ ତା'ପରେ ବର୍ଷା ହେଲା ଠୁ ତାକୁ ବିଲକୁ ହଳ ବୁଲାଯାଏ ହଳ ବୁଲା ହୋଇକି କାଦା ଯାଏ ତା'ପରେ ଧାନ ବୁଣା ଯାଏ ଧାନ ସବୁ ଗଛ ଉଠିଲେ ତାକୁ ତଳି ତଳି କରନ୍ତି ସେହିଟା ଚାଷ କରିକି ତଳି ରୁଅନ୍ତି ତଳି ରୋଇକି ତା'ପରେ ସାର ପକାନ୍ତି ତା'ପରେ ସାର ସେ ଗଛ ଟିକେ ଟିକେ ବଡ଼ ହୋଇଗଲା ପରେ ତା'ପରେ ତାକୁ ବାଛନ୍ତି ଯେଉଁ ଘାସ ଗୋଟିଏ ଗୋଟିଏ ହୋଇଥାଏ ତାକୁ ବାଛନ୍ତି ବାଛି ସାରିଲା ପରେ ସେ ତା'ର ହୁଏ ତା'ପରେ ଧାନ ହୁଏ ଧାନ ହେଲା ପରେ କାଟିକି ବେଙ୍ଗଳା କରିକି ଘରକୁ ଆଣନ୍ତି